ମୁଁ ଯେହେତୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରୁଛି ତେଣୁ ବହୁତ ସମୟରେ ମୁଁ ଡ୍ରାଫ୍ଟ୍ ଲେଖେ ଆଉ ଏ ଡ୍ରାଫ୍ଟ୍ରେ ଲୋକମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାଟାକୁ ପ୍ରତିଫଳିତ କରିଥାଏ ଆଉ ସେଇଯୋଉ ସମସ୍ୟା ଲେଖିଲାବେଳେ ରଚନା ଆକାରରେ ଲେଖିଥାଏ ଏବଂ ତାକୁ ଲେଖିଲାବେଳେ ପ୍ରଥମେ ଗୋଟେ ଡ୍ରାଫ୍ଟ୍ ଲେଖେ ଏବଂ ତାହାର କିଛି ସଂଶୋଧନ କରିଥାଏ ଆଉ ସାଧାରଣତଃ ମୁଁ ଗୋଟେ ଡ୍ରାଫ୍ଟ୍ଟେ ଥରେ ଲେଖେ ଏବଂ ତା'ପରେ ଅଁ ତା'ର ଫାଇନାଲ୍ କରିଦିଏ ଆଉ ଏ ଲେଖିବା ସମୟରେ ମୁଁ ମଧ୍ୟ ଯୋଉମାନେ ବରିଷ୍ଠ ଲେଖକ ବା ବରିଷ୍ଠ ଲୋକ କାମ କରୁଛନ୍ତି ଆମ ସାମାଜିକ କ୍ଷେତ୍ରରେ ସେମାନଙ୍କ ପରାମର୍ଶ ନିଏ ଯେ ମୁଁ କିପରି ଏ ସମସ୍ୟାବଳୀକୁ ଉପସ୍ଥାପନ କରିବି ଏବଂ ଗ୍ରାମାଞ୍ଚଳର ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କଲାବେଳେ ଲୋକମାନଙ୍କର ମତାମତକୁ ମଧ୍ୟ ମୁଁ ଏଠାରେ ସ୍ଥାନ ଦେଇଥାଏ ଆଉ ସେଇ ଡ୍ରାଫ୍ଟ୍ ଲେଖିଲାବେଳେ ମୁଁ ଧ୍ୟାନ ଦେଇଥାଏ ଯେମିତିକି ସବୁ ବର୍ଗର ସବୁ ଜାତି ର ସବୁ ଅଞ୍ଚଳର ଲୋକମାନଙ୍କର ବିଭିନ୍ନ ସମସ୍ୟା ଯେପରି ସ୍ଥାନ ପାଉ କାରଣ ଯଦି କିଛି ବଞ୍ଚିତ ଲୋକ ବଞ୍ଚିତ ହେଇଯିବେ ତେବେ ତାଙ୍କର ସମସ୍ୟାର ସମାଧାନ ହେଇପାରିବ ନାଇ ତେଣୁ ଆମେ ଲେଖିବା ସମୟରେ ଯୋଉମାନେ ବରିଷ୍ଠ ଅଛନ୍ତି ସେମାନଙ୍କର ମତାମତ ନେଇଥାଉ ଏବଂ କି ପ୍ରକାର ଲେଖା ଲେଖିବୁ ଏବଂ କେମିତି ସରକାରଙ୍କର ଦୃଷ୍ଟିଗୋଚର ହେବ ସେଇଭଲି ଭାବରେ ଆମେ ଲଖିବାପାଇଁ ମୁଁ ସବୁବେଳେ ଚେଷ୍ଟା ଜାରିରଖେ